ଓଡ଼ିଶାରେ ବିଭିନ୍ନ ପାରମ୍ପରିକ କଳା ଗୁଡ଼ିକ ଅଛି ଯେପରି ଓଡ଼ିଶୀ ନୃତ୍ୟ ଝୋଟି ଦେବା ଏହିସବୁ ହେଉଛି ଆମର କଳା ଆଉ କାରିଗର ଗୁଡ଼ିକ ହେଲା ଓଡ଼ିଶାର କାରିଗରୀ କଳା ଯେପରି କୁମ୍ଭାର କୁମ୍ଭାର ମାନେ ମାଟି ଦ୍ୱାରା ସବୁ ହାଣ୍ଡି ଏସବୁ ଟପ୍ ଏଇସବୁ ତିଆରି କରୁଛନ୍ତି ଆଉ ଅଳଙ୍କାର ଅଳଙ୍କାର ଆମର ଯେମିତି ସୁୁନା ଗହଣା ଏସବୁ ତିଆରି କରିୁଛନ୍ତି କାଠ ଖୋଦନ କାଠ ଖୋଦନ ଦ୍ୱାରା ଆମର ବିଭିନ୍ନ ପ୍ରକାର ବସ୍ତୁ ଅଛି ଖଟ ଅଛି ଡ୍ରେସିଂ ଟେବୁଲ୍ ଅଛି ସୋଫା ସେଟ୍ ଅଛି କାଠର ସବୁ ଦ୍ରବ୍ୟ ଖୋଦନ କରାହେଉଛି ପଥର ଖୋଦନ ପଥର ଖୋଦନର ଆମର ପଥର ଖୋଦନାର ବି ଅଛି ବିଭିନ୍ନ ପ୍ରକାର ସବୁ ଖୋଦନର ଆମ ଚିତ୍ରକଳା ରହିଛି ଓଡ଼ିଶାରେ